ହ୍ୟାଲୋ ସାଙ୍ଗ ଜାଣିଛୁ ଦୁଇମାସ ଦୁଇମାସ ନା ଦୁଇମାସ ବି ହବନି ସେଇ ଦୁଇମାସ ଦେଢ଼ ମାସ ଭିତରେ ଗୋଟେ ଚାର୍ଜରଟା କିଣିଥିଲି ମୋ ଫୋନ୍ର ଓରିଜିନାଲ୍ ଚାର୍ଜରଟା ଖରାପ ହେଇଯାଇଥିଲା ହେଲା ଗୋଟେ ଚାର୍ଜରଟା କିଣିଥିଲି ଦେଢ଼ ମାସ ଖଣ୍ଡେ ହବ ମାନେ ତୁ ବିଶ୍ୱାସ କରିବୁନି ସେ ଫୋନ୍ରେ ଜମା ବି ଚାର୍ଜ ନେଉନି ଟିକିଏ ବି ଚାର୍ଜର ଚାର୍ଜ ଜମା ନେଉନି ଚାର୍ଜର ତ ପୁରା ଖରାପ ଖରାପ ଫୋନ୍ ବି ମୋର ଖରାପ କରିଦେବ ସେ ଚାର୍ଜର କେତେ ଟଙ୍କା ନେଇଥିଲା ଜାଣିଛୁ ନା ଜାଣିନୁ ପାଞ୍ଚଶହ ଟଙ୍କା ନେଇଥିଲା ମୋ ଚାର୍ଜର ପାଞ୍ଚଶହ ଟଙ୍କା ପାଞ୍ଚଶହ ଟଙ୍କା ମୋର ପୁରା ପାଣିରେ ଗଲା ପାଞ୍ଚଶହ ଟଙ୍କା କିଛି ଲାଭ ବି ହେଲାନି ହଁ ହଉ ଆଉ କ'ଣ କରିବି ଏ ଫୋନ୍ ଜମା ବି ଚାର୍ଜ ନେଉନି ହଁ ଟିକିଏ ଟିକିଏ ନେଇଥିଲେ ଚଳିଥାନ୍ତା ଜମା ବି ଚାର୍ଜ ନେଉନି ଫୋନ୍ ଚାର୍ଜର ତ ଖରାପ ହେଲା ହେଲା ଫୋନ୍ ବି ଖରାପ କରିଦେବ ଛାଡ଼ ଯାଉ ପାଞ୍ଚଶହ ଟଙ୍କା ଗଲା ପାଣିରେ